ନମସ୍କାର କିଏ କହୁଥିଲେ ଆଁ କୋଉଠିକାର ବାବୁ ହଁ କ'ଣ କାମ ଥିଲା କି ମେଡ଼ିକାଲ୍ରେ କେବେ କେତେବେଳେ ଆସିବ ବାହା ବାହାରୁ ତ ଆସୁଛନ୍ତି ଆସୁଛନ୍ତି ଆପଣଙ୍କ ପେସେଣ୍ଟ ହଁ ହଁ ଟ୍ରେନିଂ ପାଇଁ ଅଛନ୍ତି ସ୍ପେଶାଲିଷ୍ଟ ସବୁଠୁ ଭଲ ଅଛି ଆଉ ପେସେଣ୍ଟକୁ କ'ଣ ହୋଇଛି ହଁ ହଁ ଆଉ ଆଗେ କୋଉଠି ଦେଖେଇଥିଲ କି ହଉ ଠିକ୍ ଅଛି କାଲିକୁ ଆଣ ହଁ ବୀମା କାର୍ଡ୍ରେ ତ କଟା ହେଉଛି ପଇସା ବୀମା କାର୍ଡ୍ରେ ଆମେ ଫର୍ଟି ଫାଇଭ୍ ପରସେଣ୍ଟ୍ କାଟୁଛୁ ଜଣକ କାର୍ଡ୍ରେ ଆଉ ପେସେଣ୍ଟ୍ ହଁ ରୁମ୍ ପେସେଣ୍ଟ୍କୁ ରୁମ୍ ଦିଆଯିବ ତାପାଇଁ ବେଡ୍ ମଧ୍ୟ ଦିଆଯିବ ଆଉ ସକାଳେ ହଁ ସକାଳେ ଟିଫିନ୍ ବି ଦିଆଯିବ କ୍ଷୀର ବି କ୍ଷୀର ଦହି ଏସବୁ ଦିଆଯିବ ମାନେ ପେସେଣ୍ଟ୍ର କ'ଣ ପ୍ରୋବ୍ଲେମ୍ ହୋଇଛି ସେଇ ସବୁ ଅନୁସାରେ ଆମେ ତାକୁ ଖାଦ୍ୟ ଦେବୁ ହଁ ମାନେ ଆପଣଙ୍କ ପେସେଣ୍ଟ୍ କେତେ କେତେ ଏଜ୍ର ଥାର୍ଟି ଆଉ ଫର୍ଟି ଆଉ କେତେ ଥର ଡକ୍ଟର୍ ମାନେ କୋଉ ଡକ୍ଟର୍ କହୁଛନ୍ତି ଆପଣ ଆମେରିକାର ଦୁଇଟା ଆସୁଛନ୍ତି ଅପରେସନ୍ ପାଇଁ ଆଉ ସିଏ ସକାଳେ ନଅରେ ଆସୁଛନ୍ତି ଆଉ ସିଏ ସାତଟାରେ ପଳଉଛନ୍ତି ହଁ ନଅରେ ଆସିକି ସାତଟାରେ ଯାଉଛନ୍ତି ଆପଣ ଏତିକି ଭିତରେ ଆସି ପାରନ୍ତି ନାଁ ମେଡିସିନ୍ ବି ଫ୍ରି ଦିଆଯିବ ଆଉ ପେସେଣ୍ଟକୁ ଯଦି ବହୁତ ପ୍ରୋବ୍ଲେମ୍ ରହୁଛି ମାନେ ଯୋଉ ଅପରେସନ୍ କରାଯିବ ଅଲ୍ଟ୍ରାସାଉଣ୍ଡ ଏସବୁ ବହୁତ କିଛି ରହୁଛି ନା ଆଚ୍ଛା ଆମ ପାଖରେ ତ ଟାବ୍ଲେଟ୍ ରହୁଛି ଯଦି ନ ଥିବ ବାହାରୁ ଆଣିବାକୁ ପଡ଼ିବ ପଇସା ଖର୍ଚ୍ଚ ପଇସା ପେସେଣ୍ଟ୍ ଦେଖିକି ଖର୍ଚ୍ଚ ହେବ ବାବୁ କହି ହେବ ନାହିଁ ହଉ ଠିକ୍ ଅଛି ହେଲେ ନାଇଁ ହଁ କୁହନ୍ତୁ କାଲି ଆଠଟାରେ ଆସ ହଉ ଠିକ୍ ଅଛି ହେଲେ